ଆମ ଅଞ୍ଚଳର ଦଶମ ଶ୍ରେଣୀ ଦଶମ ପଢ଼ି ସାରିଲା ପରେ ସେ ଭାବନ୍ତି କ'ଣ ଆମେ ସାଇନ୍ସ୍ ପଢ଼ୁ ସାଇନ୍ସ୍ ପରେ ତାଙ୍କର ଅନ୍ୟମାନେ ଧର ଡାକ୍ତର ନର୍ସ୍ କିଏ କେଉଁ ଭାବରେ ପଢ଼ିବାକୁ